ହାଲୋ ଆଜ୍ଞା ମୁଁ କୋରାପୁଟରୁ କହୁଥିଲି ଆଉ ମତେ ମିଠା ଦରକାର ଥିଲା ମୋ ଭାଇର ମ୍ୟାରେଜ୍ ଅଛି ଆଉ ମତେ ଗୋଟେ ଶହେ କିଲୋ ମିଠାଟା ଦରକାର ଥିଲା ଯେଉଁଠିକି ଲଡ଼ୁ ଗୁଡ଼େ କେତେ କିଲୋ ଆଉ କାଜୁ କତ୍ଲି କେତେ କିଲୋ ଦରକାର ଥିଲା ଆଉ ଯେତେ ପ୍ରକାର ଭେରାଇଟି ଅଛି ଆପଣ କରିଦିଅନ୍ତୁ ପାର୍ସଲ୍ ଆଉ ଯେତେ ବି ପଇସା ହବ ମୁଁ ଆସିକି ଦେଇଦେବି ଆଉ ମୁଁ ସେଇଠିକି ଆସିବି ଆଉ ନେବି ମିଠାଟା ଆଉ ଆପଣ ଟିକେ ପଇସା କଥା ହେଇଯାଇଥିଲେ ବି ଭଲ ହେଇଥାନ୍ତା ଯେଉଁଟାକି ଟିକେ କମ୍ ତ ଏବେ କରିପାରିବେ ଆପଣ କଥା ହେଲେ ହେଇଯାଇଥାନ୍ତା ଆଉ ଯେମିତିକି ଆମେ ଭଲସେ ଆପଣଙ୍କ ସହିତ ମିଶିକି ସେ ମିଠାଟା ନେଇପାରିଥାନ୍ତୁ ଲୋକମାନେ କହୁଥିଲେ କି ଆପଣଙ୍କର ମିଠା ବହୁତ ସ୍ୱାଦିଷ୍ଟ ଆଉ ବହୁତ ଭଲ ଥାଏ ଆଉ ଲୋକମାନେ କୁହନ୍ତି କି ତୁମ ପରି ମିଠା କିଏ ବିକନ୍ତି ନାହିଁ ଆଉ ହେୟା ଜାଣି ସେ ଆମ ଗୋଟେ ସାଙ୍ଗ ପିଲା କହିଲା କି ଆପଣ ଭଲ ମିଠା ବିକନ୍ତି ଆଉ ଭଲ ଟେଷ୍ଟଟା ଥାଉଛି ସେଇଟା ପାଇଁ ମୁଁ ଆପଣଙ୍କୁ କଲ୍ କଲି ଆଉ ଆପଣ ଟିକେ ବୁଝିକି ମତେ କୁହନ୍ତୁ ଯେତେବେଳେକି ଆପଣଙ୍କୁ ଟାଇମ୍ ହବ ଫୋନ୍ କରିକି କୁହନ୍ତୁ ମୁଁ କଥା ହେବି ଆଉ ମତେ ଏ ମିଠାଟା ଏହି ମାସ ପନ୍ଦର ତାରିଖ ଭିତରେ ଦରକାର କାରଣ ସତର ତାରିଖ ଷୋହଳ ତାରିଖ ଆମର ଭାଇର ମ୍ୟାରେଜ୍ଟା ଅଛି ଆଉ ସେଇଠି ବହୁତ ଲୋକ ଆସିବେ ତ ଶହେ ଶହେ ନାହିଁ ଟିକେ ବେଶୀ ବୋଲେ ୱାନ୍ ଫିଫ୍ଟି କିଲୋର କରିଦିଅନ୍ତୁ ଧନ୍ୟବାଦ